ସହର ତୁଳନାରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଅନ୍ୟୂନତ ରହିଛି ସେଥିପାଇଁ ଆମ ଆମ ଅଞ୍ଚଳର ପ୍ରତିଟି ଲୋକ ଯାହାକୁ କୌଣସି ପ୍ରକାରର ରୋଗ ବୈରାଗ ହେଲେ ସେମାନେ ସାଧାରଣତଃ ସହରକୁ ଭଲ ହେବା ପାଇଁ ଡାକ୍ତରମାନଙ୍କ ପାଖକୁ ଯାଇଥାନ୍ତି କାରଣ ଗ୍ରାମାଞ୍ଚଳରେ ଏ ପ୍ରକାରର ବିଭିନ୍ନ ପ୍ରକାରର ଭଲ ପଦକ୍ଷେପ ନାହିଁ ଭଲ ଡାକ୍ତର ସ ଡାକ୍ତରଖାନାରେ ନାହାଁନ୍ତି ଆଉ ଯେକୌଣସି ଜିନିଷ ମାନେ ପରୀକ୍ଷା କରିବା ପାଇଁ ଉଁ ମଧ୍ୟ ଏଇଠି ଭଲ ପଦକ୍ଷେପ କିଛି ନାହିଁ ସେଥିପାଇଁ ପ୍ରତି ଲୋକ ସହରକୁ ଯିବାକୁ ପସନ୍ଦ କରୁଛନ୍ତି କାହିଁକିନା ସେଠାରେ ଭଲ ଡକ୍ଟର ଭଲ ସ ସରକାରୀ ବେସରକାରୀ ଡାକ୍ତରଖାନା ଆଁ ରହିଛି ଆଉ ବିଭିନ୍ନ ପ୍ରକାର ପରୀକ୍ଷା କରିବା ପାଇଁ ସେଠି ଭଲ ଉପକରଣ ଭଲ ସେ ସେଣ୍ଟର ମଧ୍ୟ ରହିଛି ଆଉ ସରକାରଙ୍କର ବଡ଼ ମେଡ଼ିକାଲ ମଧ୍ୟ ସେଠି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସୁଯୋଗ ସେଠି କରାଯାଇଛି ଲୋକଙ୍କ ସ ସେବା ପାଇଁ କିନ୍ତୁ ସେଇଟା ଗ୍ରାମାଞ୍ଚଳରେ ଆମ ଅଞ୍ଚଳରେ ସେ ସୁବିଧାଟା ନାହିଁ ସେଥିପାଇଁ ଆମ ଅଞ୍ଚଳର ପ୍ରତି ଲୋକ ସହରକୁ ଯି ଯିବାକୁ ପସନ୍ଦ କରୁଛନ୍ତି